ଭାଇ ଗୋଟେ ଭଲ ସିନେମା ପଡ଼ି ଥିଲା ଆମର ଏଠି ସବୁ ବାହାରୁଛନ୍ତି ଯିବାକୁ ଚାାଲ ଯିବା ବୁଲି ଆସିବା ଦେଖି ଆସିବା ଆଉ ହଁ ହଉ ସେମିତି ସବୁବେଳେ କାମ ନଥାଏ କି କାମ ଥିଲା ବୋଲି ଆପଣ ସେତେବେଳେ ଟାଇମ୍ କାଢ଼ିବେ ବୁଲାବୁଲି କରିବାକୁ ପୁଣି ଯିବା ନା ଆଉ ଏମିତି କ'ଣ ସବୁବେଳେ ଆଉ ଦୋକାନଟାକୁ ଦେଖୁଥିବ କି ଆମ ଜୀବନରେ ଆମେ ପୁଣି କିଛି ନା କିଛି ଗୋଟେ ଦେଖିବା କିଛି ଗୋଟେ ଶୁଣିବା କି କିଛି ଗୋଟେ ମଜାମତି ଭଲମନ୍ଦ ଅଛି ଆଉ ସେମିତି ତ ସମସ୍ତେ ଦୋକାନପତ୍ର କରୁଛନ୍ତି ଆଉ ମୁଁ ବି ସେମିତି ଦୋକାନଟେ କରିଛି ଆଉ ଦୋକାନପତ୍ର ଦେଖୁଛି ଏବେବି ସୁଧା ଯେତେବେଳେ ସେମିତି କ'ଣ ଗୋଟେ ଭଲମନ୍ଦ ପଇଲା ଆମେ ଯାଉଛୁ ଆସ ଯିବା

କୋଉଦିନ ଯିବା କୁହନି ସାଙ୍ଗ ହୋଇକି ଯିବା ଏକା ଥରେ କାଲି ଦୋକାନକୁ ଯିବା ହଉ ସେମତି ପୁଅ ଆସୁ ପଚାରିକି ଟିକେ ବାରିକିକି ଯିବା କ'ଣ ବେଶୀ ପଇସା କ'ଣ ଖର୍ଚ୍ଚ ହୋଇଯାଉଛି ସେମିତିିରେ କ'ଣ କେତେ ପଇସା ଖର୍ଚ୍ଚ ହେବ ଜୀବନରେ କେତେ କୁଆଡ଼େ କ'ଣ ଖର୍ଚ୍ଚ କରୁଛ କେତେ କୁଆଡ଼େ କ'ଣ ଯାଇଛନ୍ତି କେତେ କୁଆଡ଼େ କ'ଣ ଦେଖିଛନ୍ତି ଆଉ ସେମିତି ତ ଟିକିଏ ଯିବା ଆଉ କହନ୍ତୁ କେତେ କ'ଣ ଖାଇବା ପିଇବା କେତେ କ'ଣ ଦେଖିବା କେତେ ମଜା ଆଉ ସେମିତି ଆମେ ଆଉ ଯିବା ନା ଟାଇମ କାଢ଼ିକି ଆଉ ହଁ ହଉ ହଁ ଯିବା ଦେଖିକି ଟାଇମ ଆଉ ହଁ ଟାଇମ ଦେଖିକି ଯିବା ହୋଟେଲରେ ଖାଇବା ଆଉ ମୁଁ ପଇସା ଦେବି ହୋଟେଲରେ ଖାଇଲେ ବହୁତ ଥର ଭାବିଲିଣି ବହୁତ ଥର ଭାବିଲିଣି ଭାବି ଭାବି ସମୟ ଆସିଲେ ମନେ ମନେ ଯୋଗ ହୋଇଯାଏ ଆଉ ସମୟ ନହେଲେ ଆମେ ଯେତେ ଭାବିଲେବି ସେଟା ଯୋଗ ହେବନି ଭାବିଲେ ସମୟ କାଢ଼ିକି ଆଉ ସମୟ କାଢ଼ିକି ଯିବା ହଉ ହଉ ଖାଇବା କ'ଣ ନାଇଁ ଖାଇବା ଖାଇବାଟା ଏ ସଂସାରରେ କ'ଣ କିଏ କେତେ ନେଇଯାଉଛି ନା କ'ଣ କରିଦେଉଛି ସେମିତି ଖାଇବା ନେଇକି ଖର୍ଚ୍ଚ ହଉ ହଉ ହଉ ଦେଖିକିନା ଯିବା ଆଉ ହଉ ରଖୁଛିି ଆଁ